କଲିଙ୍ଗ ଯୁଦ୍ଧ ଖ୍ରୀଷ୍ଟପୂର୍ବରୁ ଦୁଇଶହ ଏକଷଠି ଶେଷ ହୋଇଥିଲା ଅଶୋକ ଅଧୀନରେ ଥିବା ସାମାଜ୍ୟ ଏବଂ ପୂର୍ବ ଉପକୂଲ ବର୍ତ୍ତମାନ ଓଡ଼ିଶାରେ ରାଜ୍ୟ ତଥା ଆନ୍ଧ୍ରପ୍ରଦେଶ ଉତ୍ତର ଭାଗରେ ଅବସ୍ଥିତ ଏକ

ସ୍ଵାଧୀନ ସାମ୍ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରାଚୀନ ଭାରତରେ ଯୁଦ୍ଧ ହେଇଥିଲା ରାଜ୍ୟ ବିଶ୍ଵାସ କରାଯାଏ ଯେ ଏହି ଯୁଦ୍ଧ ଦିନା ଦିନା ନଦୀ କୂଲରେ ଅବସ୍ଥିତ ପାହାଡ଼ ଥିବା ଧଉଲିରେ ହୋଇଥିଲା